ଦୁଇହଜାର ଉଣେଇଶି ଡିସେମ୍ବର୍ ଅଣତିରିଶ ତାରିଖ ଦିନ କୋରୋନା ବା କୋଭିଡ଼୍ ନାଇଣ୍ଟିନ୍ ଆରମ୍ଭ ହୋଇଥିଲା ଯାହାଫଳରେ ସାରା ଦେଶ ରେ ବହୁତ ଲୋକ ହଇରାଣ ଅସୁବିଧା ହୋଇଥିଲେ ଯାହାଫଳରେ ଧୀରେ ଧୀରେ ଓଡ଼ିଶାକୁ ବି ସେ ଧୀରେ ଧୀରେ ସେ କୋରୋନା ବି ପଳେଇ ଆସିଥିଲା ଯାହାଫଳରେ ବହୁତ ଲୋକ ଅସୁବିଧା ରୋଗଗ୍ରସ୍ତ ହୋଇଯାଇଥିଲେ ଓ କେତେସାରା ଲୋକ କୋଭିଡ଼୍ ନାଇଣ୍ଟିନ୍ରେ ମୃତ୍ୟୁବରଣ କରିଥିଲେ କୋଭିଡ଼୍ ପାଇଁ ଆମ ସରକାର ନବୀନ ସରକାର ମାସ୍କ ପିନ୍ଧିବାକୁ କହିଥିଲେ ଯାହାଫଳରେ ସେମାନେ ବହୁତ ମାସ୍କ ପିନ୍ଧିବା ଆଉ ହାତ ଗ୍ଲୋଭ୍ସ କରିବା କୋଭିଡ଼ରେ ଡ୍ରାଇଭର୍ ମାସ୍କ ପିନ୍ଧୁ ନଥିବାକୁ ତାଙ୍କୁ ବହୁତ ଅପମାନ କରିବାକୁ ପଡ଼ୁଥିଲା ଟ୍ରାନ୍ସପୋର୍ଟ ଏଜେନ୍ସିଙ୍କ ନିକଟରେ ଅଭିଯୋଗ କରିଥିଲି କାରଣ କୋଭିଡ଼ରେ ଡ୍ରାଇଭର୍ମାନେ ମାସ୍କ ପିନ୍ଧୁ ନଥିଲେ ସେମାନଙ୍କର ସିଟ୍ ଯାକ ବହୁତ ଅସନା ହୋଇ ପଡ଼ିଯାଇଥିଲା ଯାହାଫଳରେ ସେମାନେ ବହୁତ ଅସୁବିଧା ମୁଁ ସେଠି ସେ ଡ୍ରାଇଭର୍ ପାଖରେ ବସିଥିବା ମୋତେ ବହୁତ ଅସୁବିଧା ହେଉଥିଲା ଯାହାଫଳରେ ଲୋକମାନେ ବହୁତ ଅସୁବିଧା ହେଉଥିଲେ ଟ୍ରାନ୍ସପୋର୍ଟ ଏଜେନ୍ସିଙ୍କ ନିକଟରେ ଅଭିଯୋଗ କରୁଛି ଯେ କୋଭିଡ଼୍ ଡ୍ରାଇଭର୍ ମାସ୍କ ପିନ୍ଧି ନଥିଲେ ସେମାନଙ୍କୁ ତୁରନ୍ତ ଦଣ୍ଡନୀୟ ଅପରାଧରେ ଦଣ୍ଡନୀୟ ଅପରାଧରେ ଭୋଗ କରିବାକୁ